ହଁ ଆମେ ଯଦି ଘରୁ ବାହାରକେ ଯଉଛୁଁ ପନ୍ଦର୍ ଦିନ୍ କୋଡ଼ିଏ ଦିନ୍ ଲାଗି ଘର୍ର ସୁରକ୍ଷା କର୍ବାର୍ ଲାଗି କ୍ୟାମେରା ଲଗେଥିସୁଁ ବାହାର୍ କେ ସେ ପଛ ସେଇଟ୍ କେ ବି ଲାଗିଚେ ବାହାର୍ଟା ଲଗେଇକି ଯାଏସୁଁ ଆମେ ଯଦି କ୍ୟାମେରା ଲଗେଇକି ନାଇ ନେବାର ବାହାରେ ଆସିକିରି ଚୋର୍ମାନେ କରିକି ଭଙ୍ଗାରୁଜା କର୍କି ସାମାନ୍ ପତର୍ ନେଇଯିବେ ଲୋକେସନ୍ ସବୁ କର୍ସନ୍ ସେନ୍ତା ଆଗରୁବି ଘଟିଛେ ସେ ଜିନିଷ୍ ଲାଗି ଆମେ ମୋବାଇଲ୍ ରଖିକିରି ମୋବାଇଲ୍ ମୋବାଇଲ୍ରେ କନେକ୍ସନ୍ କରିକରି କ୍ୟାମେରା ଲଗେଇଥିସୁଁ ମୋବାଇଲ୍ରେ କନେକ୍ସନ୍ କରିଚୁ ବାହାରେ ଥିଲେ ବି ସବୁବେଲେ ଦେଖି ପାର୍ମୁଁ ଇଏ ଘରେ କାଣା ହଉଚି କାଣା ନାଇ ହଉଚି ନେଟ୍ କନେକ୍ସନ୍ କରି କିରି ଆସିନୁ ଲଗେଇକରି ଆମର୍ ଘରକେ ସୁରକ୍ଷା କର୍ସୁଁ ଆଉ ମେଲା କର୍କି ଘରକେ ତାଲା ପଡ଼ିଥିବା ବୋଲେ କ୍ୟାମେରା ଲଗେଇଦେଲେ ଗୋଟେ ଡର୍ ଥିବା ଲୋକର୍ ଚୋର୍ର କ୍ୟାମେରାଟେ ପଲେଇ ଆସବେ ବୋଲି କରି